ଆମ ଅଞ୍ଚଳରେ ବହୁତ ପ୍ରକାର ଅପରାଧ ଏବଂ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି ଏହାକୁ ପୋଲିସ ମଧ୍ୟ ନିୟନ୍ତ୍ରଣ କରୁଛି ସାଧାରଣ ଭାବରେ ସାଧାରଣ ନାଗରିକ ହୁଅନ୍ତୁ ବରିଷ୍ଠ ନାଗରିକ ହୁଅନ୍ତୁ ଏମାନଙ୍କ ପାଇଁ ଆହୁରି କିଛି ଆବଶ୍ୟକତା ରହିଛି କାରଣ ବରିଷ୍ଠ ନାଗରିକମାନେ ଯେମିତି ଥାନାରେ ଯାଇକି ହଇରାଣ ହେଉଛନ୍ତି ବହୁତ ସମୟ ବସିବାକୁ ପଡ଼ୁଛି ପୋଲିସ ସେମାନଙ୍କର କଥାବି ଶୁଣୁନି ଆଉ ସାଧାରଣ ନାଗରିକମାନେ ଯେଉଁମାନେ କିଛି ଜାଣିନାହାନ୍ତି ଏ ପୋଲିସ ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଥାନାରେ ବସାଉଛି କିନ୍ତୁ କୌଣସି ପ୍ରକାର ଫଳ ନାହିଁ ପୁଣି ରାତିରେ କହୁଛନ୍ତି ଆପଣ ପଳାନ୍ତୁ ଘରକୁ କିଛି ହୋଇ ପାରିବନି ଫେରିକି ଆସୁଛନ୍ତି ଏସବୁ ଜିନିଷ ପ୍ରତି ଧ୍ୟାନ ଦେବା ଦରକାର ଏବଂ ଗାଡ଼ି ଚଳାଚଳ ହେଉ ଏବଂ ଅପରାଧି ଯେଉଁମାନେ ଅଛନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର ଏବଂ ସେମାନଙ୍କୁ ତତ୍ତ୍ଵାବଧାନରେ ରଖିବା ଦରକାର ଯାହା ଫଳରେ ଅପରାଧ ଦୁର୍ଘଟଣା ଆମ ଅଞ୍ଚଳରୁ କମ ହୋଇପାରିବ